ହଁ ନମସ୍କାର ବସନ୍ତୁ ହୁଁ କୁହନ୍ତୁ ମ୍ୟାଡ଼ାମ୍ କ'ଣ ଆପଣଙ୍କର ପ୍ରୋବ୍ଲେମ୍ ହଁ ଆପଣଙ୍କୁ ଏଇଟା କେବେଠୁ ହେଉଛି କି ଏଇ ସବୁ ପ୍ରୋବ୍ଲେମ୍ କେଉଁ ଡକ୍ଟର୍ ପାଖକୁ ଯାଇଛନ୍ତି ନା ଏଇଟା ଫାର୍ଷ୍ଟ ଟାଇମ୍ ଆସୁଛନ୍ତି ଆଚ୍ଛା ହଉ ଆପଣ କ'ଣ ସନସ୍କ୍ରିନ୍ ୟୁଜ୍ କରନ୍ତି କି ଖରାରେ ଯେତେବେଳେ ଯାଆନ୍ତି କେବେ କେବେ ଠାରୁ ଆଉ ବାହାରକୁ ଗଲା ପରେ ଘରେ ଥିଲା ବେଳେ ୟୁଜ୍ କରନ୍ତିନି କି ସନସ୍କ୍ରିନ୍ କ'ଣ ମାର୍କେଟ୍ରୁ କିଣନ୍ତି କି ଏମିତି କେଉଁ ଡକ୍ଟର୍କୁ ଦେଖାଇକି ନେଇଛନ୍ତି ନା କ'ଣ ହୁଁ ହୁଁ ଆପଣ ଖାନା ପିନା କେମିତି କରନ୍ତି ଅ ବାହାରୁ ଜଙ୍କ୍ଫୁଡ଼୍ ବେଶୀ ଖାଆନ୍ତି କି ଘରର ଖାନା ଖାଆନ୍ତି ବେଶୀ ହୁଁ ହୁଁ ଆଉ କେତେବେଳେ ଶୁଇବା ଟାଇମ୍ ଉଠିବା ଟାଇମ୍ କ'ଣ ହୁଁ ଆଉ ଫୋନ୍ କେତେ ଟାଇମ୍ ୟୁଜ୍ କରନ୍ତି ଆପଣ ହୁଁ ମାନେ ଦିନକୁ ପାଞ୍ଚ ଘଣ୍ଟା ୟୁଜ୍ କରନ୍ତି ହଁ ହଁ ଆଉ କିଛି ପ୍ରୋବ୍ଲେମ୍ ହେଉଛି କି ଆପଣଙ୍କୁ ହଁ ପାଣି ତ ପିଉଥିବେ ବୋଧେ କେତେ ଲିଟର୍ ପିଅନ୍ତି ଦିନକୁ ହୁଁ ସବୁ ଦିନ ଯେଉଁ ମାନେ ତିନ ଚାର ଲିଟର୍ ସବୁ ଦିନ ପିଅନ୍ତି ନା ଏମିତି କ'ଣ ଛାଡ଼ି ଛାଡ଼ି ଏମିତି ଆଚ୍ଛା ହଉ ହଉ ହଉ ମୁଁ ତ ଆପଣଙ୍କୁ କେତେଟା ଜିନିଷ ମେଡ଼ିସିନ୍ ଲେଖି ଦେଉଛି ଯେଉଁଟା କି ଆପଣ ଯାହା ବି ପ୍ରୋବ୍ଲେମ୍ କହିଲେ ସଲ୍ଭ୍ ହବ ଆଉ ମଝି ମଝିରେ ଚେକ୍ଅପ୍ ପାଇଁ ଆସିବାକୁ ପଡ଼ିବ ଆପଣଙ୍କୁ କ'ଣ ଟେଷ୍ଟ୍ ବି ହବ ଆପଣଙ୍କର ସ୍କିନ୍ ଟେଷ୍ଟ୍ କେତେଟା ହଁ ଆଉ ଏଇ ମେଡ଼ିସିନ୍ ମାନେ ମୁଁ ଲେଖୁଛି ଆଉ ଦୁଇ ତିନ ମାସ ପରେ ଆସିକି ମୋତେ ଦେଖାଇବେ କ'ଣ କ'ଣ ରେଜଲ୍ଟ ଆସିଛି କ'ଣ ସେଇଟା ଦେଖିବା ଆଉ ଖାନା ପିନା ଟିକେ ଧ୍ୟାନ ଦେବେ ଠିକ୍ ଟାଇମ୍ରେ ଶୋଇବେ ଭଲସେ ଉଠିବେ ଠିକ୍ ଟାଇମ୍ରେ ବେଶୀ ଫୋନ୍ ଦେଖିବେନି ଦେଖିଲେ ଫୋନ୍ ବେଶୀ ବି ଆଖି ତଳେ ଡାର୍କ୍ ସର୍କଲ୍ ହେଇଯାଏ ଫୋନ୍କୁ ଯେତେ ୟୁଜ୍ କରିବା ଉଚିତ ସେତେ କମ୍ ୟୁଜ୍ କରିବେ ଟେଷ୍ଟ୍ ଯେଟା ଆପଣ ଆସିଲେ ମଣିଙ୍ଗ୍ରେ ଗୋଟେ ଟେଷ୍ଟ୍ ହବ ଆଉ ସନ୍ଧ୍ୟାରେ ଯଦି ହେଲା ବୋଇଲେ ଗୋଟେ ହେଇ ପାରେ ଦୁଇଟା ଟେଷ୍ଟ୍ ହବ ଆପଣଙ୍କର ସେଇଟା ପାଇଁ ଆସିବାକୁ ପଡ଼ିବ ଟିକେ ହଉ ଏଇଟା ନିଅନ୍ତୁ ଆପଣଙ୍କର ପ୍ରେସକ୍ରିପସନ୍ ଏଇଠି ସବୁ ଲେଖି ଦେଇଛି ମେଡ଼ିସିନ୍ ଆଉ ଆସିବେ ମଝିରେ ଚେକ୍ଅପ୍ କରିବା ପାଇଁ ଏଇ ଯେଉଁ ମୁଁ ଆପଣଙ୍କୁ ଗୋଟେ କ୍ରିମ୍ ଲେଖୁଛି ସେଇଟା ସବୁଦିନ ସକାଳେ ଆଉ ରାତିରେ ଶୋଇଲା ଆଗୁରୁ ଲଗାଇବେ ଆଉ କେତେଟା ମେଡ଼ିସିନ୍ ଟାବଲେଟ୍ ଲେଖୁଛି ଯେଉଁଟା କି ଖରାବେଳ ଖାଇ ସାରିଲା ବେଳେ ଖାଇବେ ଆପଣ ହଉ ଠିକ୍ ଅଛି ଆଉ ଯଦି ଆଉ କେଣ ଆଉ କ'ଣ ପ୍ରୋବ୍ଲେମ୍ ହେଲା ଦେନ୍ ଆସିବି ମୁଁ କନସଲଟ୍ କରିବେ ହଉ ଠିକ୍ ଅଛି ଥ୍ୟାଙ୍କ୍ ୟୁ